ଆମର ଆମେ ଯେହେତୁ ଓଡ଼ିଆ ଆମେ ଚୁଲାରେ ରୋଷେଇ କରୁ ଆମକୁ ଚୁଲାଟା ଆମକୁ ସୁବିଧା କାରଣ ଆମେ ଚୁଲାରେ ଯଦି ରୋଷେଇ କଲୁ ଆମକୁ ଟାଇମ ବି ଲାଗିବ କିନ୍ତୁ ଚୁଲାରେ ଯେଉଁ ଖାଦ୍ୟଟା ତିଆରି ହୁଏ ଆମର ଯେମିତି ଆମକୁ ଗୋଟିଏ ଭଲ ଲାଗେ ସ୍ୱାଦ ଆସେ ଅନ୍ୟ ଏ ଯେଉଁ ଗ୍ୟାସ କିମ୍ବା ଇଣ୍ଡକ୍ସନରେ ଆମକୁ ସେତିକି ସ୍ୱାଦ ଦିଏନି ଭିଟାମିନ ଆମର ଚୁଲ୍ହାରେ ଯେତିକି ବି ଆମକୁ ଖାଇଲେ ଯେତିକି ଭିଟାମିନ ଆମକୁ ମିଳିବ ଗ୍ୟାସ କିମ୍ବା ଇଣ୍ଡକ୍ସନରେ ଆମକୁ ସେତିକି ଭିଟାମିନ ମିଳିବନି ଗ୍ୟାସ ଆଉ ଇଣ୍ଡକ୍ସନରେ କମ ସମୟରେ ହେବ କିନ୍ତୁ ଇଣ୍ଡକ୍ସନରେ କଲେ ଆମକୁ ଇଲେକ୍ଟ୍ରିକ୍ ବିଲ୍ ବହୁତ ପଡ଼ିବ ଆମ ଇଲେକ୍ଟ୍ରିକ୍ ବଢ଼ିବ ବିଲ୍ ସେଇଠୁ ଆମର ପଡ଼ିବ କିନ୍ତୁ ଗ୍ୟାସ୍ରେ ସେହିପରି ଗ୍ୟାସ୍ ଆଣିକି ଆମର ଗ୍ୟାସ୍ ସରିଲାରୁ ଗ୍ୟାସ୍ କିଣିବାକୁ ପଡ଼ିଲେ ଆମକୁ ଗ୍ୟାସ୍ର ଦାମ ବି ଆମକୁ ଅଧିକ ପଡ଼ିଯାଉଛି ସେଇଥିପାଇଁ ଆମକୁ ଚୁଲା ରୋଷେଇ ଆମର ସବୁଠୁ ସୁବିଧା ଆମକୁ ଚୁଲା ଟାଇମ ଲାଗୁ କିନ୍ତୁ ଚୁଲାରେ ରୋଷେଇ ଆମର ଟେଷ୍ଟ ଭଲ ସ୍ୱାଦ ଦିଏ ଭଲ ଦେହ ପାଇଁ ବି ଉପକୃତ ହୁଏ ଆମେ ଚୁଲା ରୋଷେଇରୁ ଆମେ ସବୁ କିଛି ପାଉ